ଆପଣମାନେ ତ ଜାଣିଥିବେ ଗଛ୍ ବହୁତ୍ ପ୍ରକାର ହେଲା ସେ ଭିତରୁ ଆମ ଘରଲୋକ ଦେଖ ଗେଣ୍ଡୁ ଫୁଲ ଗୋଲାପ ଗଛ ଆମ ଗୋଲାପ ଗଛ୍ ବହୁତ୍ ଅଛି ଫୁଲ ଯେମିତିକି ଟେବୁଲ୍ ଗୋଲାପ୍ ଆମେ ଖାଇବା ଭିତରୁ ଗଲେ ଜାମ୍ ପିଜୁଳି ଆମ୍ବ ଡାଲିମ୍ବ ବହୁତ୍ ଗଛ୍ ଅଛି ଆମ ଘରେ ସେ ଭିତରୁ ଆପଣ ଶୁଣିଥିବେ ମୁଙ୍ଗା ସେ ଆ ବଜାରକୁ ବିକିବା ପାଇଁ ବହୁତ୍ ବହୁତ୍ ଲାଭଦାୟକ ସେଇଟା ସେଥିପାଇଁ ଆମେ ଚାଷ ବହୁତ୍ ହୁଏ ଆମ ଘରେ ଯେମିତିକି